ମୋର ପ୍ରିୟ ଓଡ଼ିଆ ଲେଖକଙ୍କ ନାମ ହେଉଛି ବଳରାମ ଦାସ କାରଣ ସେ ମୋତେ ବହୁତ ଭଲଲାଗନ୍ତି କାହିଁକିନା ସେ ଯେଉଁ ଓଡ଼ିଆ ଭାଷାରେ ଯେଉଁ ଲେଖନ୍ତି ମଣିଷମାନଙ୍କର ସମାଜ ପାଇଁ କଲ୍ୟାଣ ଦାୟକ ଲେଖା ଲେଖନ୍ତି ଯେଉଁଟାକୁ କୌଣସି ଲୁକଙ୍କ ହିତରେ ହିଁ ଲାଗିଥାଏ ଲୁକଙ୍କୁ ଉପଦେଶ ଦେଲାଭଳି କଥା ସେ ଲେଖିଥାନ୍ତି ଯେଉଁଟାକି ସମସ୍ତଙ୍କୁ ସମସ୍ତେ ତାଙ୍କ ଲେଖାଟା କୁ ପସନ୍ଦକରନ୍ତି ଆଉ ତାଙ୍କ ଲେଖିବା ଲେଖାରେ ବହୁତ କିଛି ଜିନିଷ ଶିଖିବାକୁ ମିଳେ ଆଉ ଏହା ମୋତେ ବହୁତ ପସନ୍ଦକରେ